ଏକ ଜାନୁୟାରୀ ଉଣେଇଶ ଶହ ପଞ୍ଚାନବେ ପାଞ୍ଚ ଫେବୃୟାରୀ ଦୁଇ ହଜାର ଏକ ତିନି ନଭେମ୍ବର୍ ଦୁଇ ହଜାର ବାର ଚାରି ଫେବୃୟାରୀ ଦୁଇ ହଜାର ସତର ଅଠର ଡିସେମ୍ବର୍ ଦୁଇ ହଜାର ଏକୋଇଶ